ହଁ ହଁ ହଁ ଏଇ କଥା ତ ନେଇକି ଯିବି ଆଉ ମଟନ୍ ବିରିୟାନି ମଟନ୍ ବିରିୟାନି ଖାଇବୁ କେଉଁଠି ଖାଇବୁ ପ୍ରଶାନ୍ତିରେ ନା କେଉଁଠି ଆରେ ମଟନ୍ ବିରିୟାନି ଖାଇନୁ କେବେ ଆଗରୁ ଆରେ ମଟନ୍ ହଉ ତା'ହେଲେ ନହେଲେ ମଟନ୍ ବିରିୟାନି ମୁଁ କରିକି ଦେଇଦେବି ଆଉ ଖାଇଦବୁ ଆଉ ବାହାରେ ଖାଇବା ବାହାରେ ଖାଇବୁ ଠିକ୍ ଅଛି ମଟନ୍ ବିରିୟାନି ତା'ହେଲେ ଯିବା ରୟାଲ୍ରେ ଖାଇଆକୁ ଆଉ କ'ଣ ଚାନ୍ଦପୁର ରୟାଲ୍ ପଳେଇବା ଆଉ ଆରେ ଆରେ ମଟନ୍ ବିରିୟାନି ପାଇଁ ବିରିୟାନି ଚାଉଳ ବିରିୟାନି ମସଲା ଆଣିଆକୁ ପଡ଼ିବ ମଟନ୍ ଆଣିଆକୁ ପଡ଼ିବ ମଟନ୍କୁ ପ୍ରଥମେ ଅଧା ସିଝାଇକି ରଖି ଦେଇକି ପିଆଜ ମସଲା ସବୁ ଦେଇକି ତାକୁ ରାନ୍ଧିଦେବ ମଟନ୍ ବିରିୟାନି ଚାଉଳକୁ ଅଧା କୁକ୍ କରିକି ରଖିବ ତା'ପରେ ଅଳେଇଚ ଗୁଜୁରାତି ଗୋଲ ଲବଙ୍ଗ ସବୁ ଫୁଟଣ ଦେଇକି ସେଇଠୁ ଲେଆର୍ ଲେଆର୍ ଦେଇକି ମଟନ୍କୁ ଆଉ ଯେଉଁ ବିରିୟାନି ଚାଉଳ ରଖିବ ପିଆଜଟାକୁ ଲାଲ୍ ଲାଲ୍ କରିକି ଭାଜିକି ତାକୁ ବି ମଧ୍ୟ ଲେଆର୍ ଦେବ ଲେଆର୍ ଦେଇକି ମଟନ୍ ବିରିୟାନି ମସଲା ପକାଇକି ସେଇଠୁ ତାକୁ ଆଉ ଥରେ ଡେକ୍ଚିରେ ଅଟା ଦେଇକି ତାକୁ ଘୋଡ଼େଇକି ଆଉ ଥରେ ରନ୍ଧା ହେବ ରନ୍ଧା ହେଲାପରେ ତା'ର ଗୋଲାପଜଳ ଆଉ କିଆ ଜଳ କେତକୀ ଜଳ ପକାଇକି ତାକୁ ସେଇଠୁ ଖିଆହେବ ତା'ର ସ୍ମେଲ୍ ଫ୍ଲେଭର୍ ଅଲଗା ସେଥିରେ ଦହି ପିଆଜ ସବୁ ରାଇତା କରନ୍ତି ମଟନ୍ ବିରିୟାନିକୁ ରାଇତା ବଢ଼ିଆ ଟେଷ୍ଟ୍ ସେଇଟା ରୟାଲ୍ରେ ହିଁ ଭଲ ମିଳେ ଯେତେ ମଟନ୍ ବିରିୟାନି ମିଳୁଛି ସବୁ ହୋଟେଲ୍ମାନଙ୍କରେ କିନ୍ତୁ ରୟାଲ୍ରେ ସ୍ପେଶାଲ୍ ପୁରା ଭଲସେ ଦିଏ ରୟାଲ୍ ନେଇକି ଯିବି ଆଉ ଖାଇବି ଆଉ

ହଁ ଆଣିକି ଆସୁନୁ ହଁ ନାନୀକୁ ଭାଇନାଙ୍କୁ ନେଇକି ଆସିବୁ ହଁ ହଁ ନିଶ୍ଚିତ ହଁ ହଁ

ହଉ ତୋ ଭାଇକି କହିବୁ ମୋତେ ପର୍ସ୍ଟା ଦେଇଦେବ ତା'ପରେ ମୁଁ ପଇସା ଦେଇଦେବି

ତୋ ଭାଇର ପର୍ସ୍ଟା ମୋତେ ଦେଇଦେବୁ ମୁଁ ସେଥିରୁ କାଢ଼ିକି ଦେଇଦେବି ହେଲା ସେ ଯେତିକି ଟଙ୍କା ନେବ ମୋତେ ପର୍ସ୍ଟା ଦେଇଦେଲେ ମୁଁ ପଇସା ଦେଇଦେବି ଆଉ କ'ଣ ତୁମେ ବିରିୟାନି ଖାଇବ ମୁଁ ପଇସା ହଁ ମୁଁ ପଇସା ଦେବି ଆଉ କ'ଣ ଆଉ ପର୍ସ୍ଟା ତୋ ଭାଇର ହେବାର ଅଛି ବୁଝିଲୁ ହଉ ରେଡି ହେଇଯା ହଁ ହଉ ଆରେ ବିରିୟାନି